ଓଡ଼ିଶାରେ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ବର୍ଷର ବାର ମାସରେ ତେର ପ୍ରକାର ପର୍ବ ପୂଜା ପ୍ରାୟ ପ୍ରାୟତଃ ପାଳନ କରାଯାଏ ଆମ ଅଞ୍ଚଳରେ ମଧ୍ୟ ବିଭିନ୍ନ ପ୍ରକାର ପୂଜା କୀର୍ତ୍ତନ ବିଭିନ୍ନ ପ୍ରକାର ସବୁବେଳେ ପାଳନ ହେଉଥାଏ ଆମର ଏଇ ଆସୁଛି କିଛିଦିନ ପରେ ଶିବରାତ୍ରି ପାଳନ ହେବ ସେତେବେଳେ ଆମ ମନ୍ଦିରରେ ସମସ୍ତେ ପ୍ରାୟତଃ ଆମେ ଜାଗର ଜାଳୁ ଦିନସାରା ଉପବାସ କରନ୍ତି ଆଉ ମନ୍ଦିରରେ ପୂଜା କରିସାରିବା ପରେ ରାତିରେ ମହାଦୀପ ଉଠିସାରିଲା ପରେ ଯାଇ ସମସ୍ତେ ପ୍ରସାଦ ସେବନ କରନ୍ତି ତା'ପରେ ସେଠାରେ ରାତିସାରା ଉଜାଗର ରୁହନ୍ତି ସେମିତି ଆମ ଗାଁରେ ଆହୁରି ମଧ୍ୟ କୀର୍ତ୍ତନ ପ୍ରତ୍ୟେକ ବୈଶାଖ ମାସରେ ସନ୍ଧ୍ୟାରେ କୀର୍ତ୍ତନ ହୁଏ କୀର୍ତ୍ତନ ଦଳମାନେ ଗାଁ ସାରା ହରିନାମ ଜପ କରି ଗାଁ ବୁଲନ୍ତି ଏବଂ ସେଇଟା ମାସେ ସରିଲାପରେ କୀର୍ତ୍ତନ ହେଲାପରେ ଠିକ୍ ରଜର ପୂର୍ବରୁ ପହିଲି ରଜ ପୂର୍ବରୁ ଆମ ଗାଁରେ ଅଷ୍ଟପ୍ରହରୀ ଅନୁଷ୍ଠିତ ହୁଏ ଗୋଟେ ଛକ ଅଛି ସେଠି ସେଠି ଆମର ଅଷ୍ଟପ୍ରହରୀ କରନ୍ତି ତା'ପରେ ସେଥିରେ ସଂକୀର୍ତ୍ତନ ନାମ ଯଜ୍ଞ ହୁଏ ଆଉ ସମସ୍ତେ ପୂଜା କରନ୍ତି କିଛି ଲୋକ ଘଟ ଉଠାନ୍ତି ଭୋକରେ ରୁହନ୍ତି ଉପବାସ କରି ପୂଜା କରନ୍ତି ଆଉ ଅଷ୍ଟପ୍ରହରୀ ହେଲାପରେ ଯେଉଁ ସବୁ ଶ୍ରଦ୍ଧାଳୁମାନେ ସେଠାରେ ହରିନାମ ଜପ କରୁଥାନ୍ତି ଯେଉଁମାନେ ତାଙ୍କୁ ସବୁ ଦର୍ଶନ କରନ୍ତି ଏବଂ ଶ୍ରଦ୍ଧାର ସହିତ ପାଳନ କରନ୍ତି ଆମ ଅଞ୍ଚଳ ଧର୍ମ ପରାୟଣ ଅଞ୍ଚଳ ଏଠି ତ ବାର ମାସରେ ବିଭିନ୍ନ ପ୍ରକାର ପୂଜା ପାର୍ବଣ ଚାଲି ରହିଥାଏ ଯେମିତକି ଗଣେଶ ପୂଜା ସରସ୍ୱତୀ ପୂଜା ଆଉ ପ୍ରାୟତଃ ଦୂର୍ଗାପୂଜା ବିଭିନ୍ନ ପ୍ରକାର ଲକ୍ଷ୍ମୀପୂଜା ମଧ୍ୟ ଆମ ଗାଁ'ରେ ଦୁଇ ତିନ ଜାଗାରେ ପାଳନ ହୁଏ ଆଉ କାଳୀପୂଜା ହୋଉଚି ଆମ ମୟୂରଭଞ୍ଜର ଯେହେତୁ ସ୍ଥାନୀୟ ଅଞ୍ଚଳର ପର୍ବ ମଧ୍ୟ ସେଟା ବହୁତ ଜୋର ଜୋରରେ ପାଳନ ହୁଏ ଆଉ ଜାନୁଆରୀ ମାସରେ ମୟୂରଭଞ୍ଜ ଜିଲ୍ଲାର ମୁଖ୍ୟ ଗଣ ପର୍ବ ମକର ମଧ୍ୟ ଖୁବ୍ ଧୂମଧାମର ସହିତ ପାଳନ କରନ୍ତି ସେତେବେଳେ ଟୁସୁ ପର୍ବ ପାଳନ କରନ୍ତି ଏବଂ ବିଭିନ୍ନ ପ୍ରକାର ଲୋକମାନେ ମୌଜ ମଜଲିସ୍ କରନ୍ତି ଏବଂ ପୂଜା ପାର୍ବଣରେ ବ୍ୟସ୍ତ ରୁହନ୍ତି